ହ୍ୟାଲୋ

ମୁଁ ସିଂହପାଲ୍ଲୀରୁ କାଳିଆ ରଣା କହୁଥିଲି ମୁଁ ତୃପ୍ତି ହୋଟେଲ୍ରେ ଥିଲି ମନମୁଣ୍ଡା ସେଇଠି ମୁଁ ବାହାରି ଆସିଲି ତା'ପରେ ସେଇଠି ମୋର ବେଗ୍ଟି ରହିଯାଇଥିଲା ହଁ ସେହି ବେଗ୍ରେ ମୋର ଅନେକ କାଗଜପତ୍ର ଥିଲା ଭୋଟର୍ ଫଟୋ ଆଉ ଅନେକ ପ୍ରମାଣପତ୍ରଗୁଡ଼ାକ ପଇସା ବି ଥିଲା ତାହା ମୁଁ ଆଣିନି ମୁଁ ଯାଇ କହିଲି ହଁ ଅଠର ତାରିଖରେ ବ୍ୟାଗ୍ ଛାଡି ଟିକିଏ ଗାଁକୁ ପଳାଇଆସିଥିଲି ବେଗ୍ରେ ଟଙ୍କା ପଇସା ଓ ଭୋଟର୍ ଫଟୋ ଓ ଆଧାର କାର୍ଡ୍

ଲାଇସେନ୍ସ ଲାଇସେନ୍ସ ସିଂହପାଲ୍ଲୀ ପୋଷ୍ଟ୍ ଅଫିସ୍ ପୋଷରବନ୍ଧ୍ ଥାନା ମନମୁଣ୍ଡା ଜିଲ୍ଲା ବୌଦ୍ଧ କାମ ପାଇଁ ଯାଇଥିଲି ଘରୁ ବାହାରିବି ବୋଲି କାମ ପାଇଁ ସେଠି ଯାଇଥିଲି

ସେଇଠି ଛାଡ଼ିକି ଆସିଥିଲି ସେ ହୋଟେଲ୍ବାଲାକୁ କହିକି ଆସିଥିଲି ହଁ ସେ ଗଲେ ପଚାରିବାରୁ ଆଉ ତୁମ ବେଗ୍ ନାହିଁ ବୋଲି କହିଲେ ଏଠି ତ ନଥିଲା କିଛି ଏମିତି କହିଲେ ହଉ ହଉ ଠିକ୍ ଅଛି ତୃପ୍ତି ହୋଟେଲ୍ ମନମୁଣ୍ଡା ହଉ ଠିକ୍ ଅଛି

ଏବେ ମୁଁ ଆସିଛି ଲଜ୍କୁ